ବଗିଚାରେ ଉତ୍ପାଦିତ ଫୁଲ ଓ ଫଲ ଆମମାନଙ୍କର ବହୁତ ଉପକାରରେ ଲାଗିଥାଏ ଭଗବାନଙ୍କର ଭଗବାନଙ୍କର ପୂଜା ବେଳେ ଫୁଲ ଓ ଫଳ ଦରକାର ହୋଇଥାଏ ଆମମାନଙ୍କୁ ଆମର ପର୍ବପର୍ବାଣିରେ ଫଳ ଫୁଲ ଦରକାର ହୋଇଇଥାଏ ବଗିଚାରେ ଆମେମାନେ ଫଳ ଓ ଫୁଲ ଗଛ ଓ ଫଳ ଗଛ ଲଗାଇବା ଦରକାର ଫଳ ଦ୍ୱାରା ଫଳ ଦ୍ୱାରା ଆମେ ଭଗବାନଙ୍କୁ ଭୋଗ ଅର୍ପଣ କରିଥାଉ ଓ ଫୁଲ ଦ୍ୱାରା ଆମେମାନେ ଭଗବାନଙ୍କୁ ଫୁଲ ମାଳ କରିଦେଇ ଥାଉ ଫଳ ଫୁଲ ଆମମାନଙ୍କ ବହୁତ କାର୍ଯ୍ୟରେ ଲାଗିଥାଏ ଫଳ ଖାଇବାରେ ଲାଗିଥାଏ ଫୁଲ ପୂଜା ଦେବାରେ ଲାଗିଥାଏ ଫୁଲ ଓ ଫଳ ଆମେମାନେ ବହୁତ କାର୍ଯ୍ୟର ଲଗାଇଥାଉ ଫଳ ଦେଇକି ଫଳ ଦେଇ ଆମେମାନେ ପୂଜା ପୂଜାରେ ଲଗେଇଥାଉ ଭଗବାନଙ୍କର ଭଗବାନଙ୍କର ପୂଜାରେ ଲଗାଇଥାଉ ଆଉ ଫୁଲ ଫୁଲ ମାଳି କରିଥାଉ ଫଳ ଦ୍ୱାରା ଫଳ ଭୋଗ କରିଥାଉ